ହେଲୋ ଆପଣ ଡ୍ରାଇଭର ଭାଇ କହୁଛନ୍ତି କି ମୁଁ ନୀଳାଞ୍ଚଳ ସାହୁ କହୁଥିଲି ମୁଁ ବଲାଙ୍ଗୀରକୁ ଯାତ୍ରା ଦେଖିବାକୁ ଯାଇଥିଲି ଏବଂ ସେଠାରେ ବହୁତ ମଜାମସ୍ତି କରିଲୁ ମୁଁ ଘର ଏବଂ ନଗଦରେ ଅଟୋ ଭଡ଼ା କରିଦେଇଥିଲି ଏବଂ ସେହି ଅଟୋ ପୁଣି ମୋ ଘରକୁ ସେହି ଅଟୋରେ ଆସିବା ବେଲେ ମୁଁ ସାଲେଭଟା ବସ୍ଷ୍ଟାଣ୍ଡରେ ପହଞ୍ଚେଇଲି ବେଳେ ବେଳେ ମୋର ଏମର୍ଜେନ୍ସି କାମ ଥିବାରୁ ମୁଁ ଜଲ୍ଦି ଜଲ୍ଦି ଅଟୋରୁ ଓଲ୍ହାଇଥିଲି ଏବଂ ମୁଁ ସେହି ଅଟୋରେ ମୁଁ ମୋର ବ୍ୟାଗ୍ କିମ୍ବା ମୋବାଇଲ ଏବଂ ୱାଲେଟ ଛାଡ଼ି ପଳେଇ ଆସିଲି ପଛେ ମୁଁ ଅଧା ବାଟରେ ମୋର ମନେ ପଡ଼ିଲା ଏବଂ ମୁଁ ଯଥାଶୀଘ୍ର ସେହି ଅଟୋ ଡ୍ରାଇଭରକୁ ଫୋନ କଲି ଆଉ ତାକୁ ପଚାରିଲି ଯେ ଭାଇ ତୁମେ ଟିକେ ଆଗରୁ ମୋତେ କଲେଭଟା ଷ୍ଟେସନରେ ଓହ୍ଲାଇଥିଲେ ମୁଁ ଅଟୋରେ ମୋର ମୋବାଇଲ ୱାଲେଟ ଏ ଟି ଏମ୍ ଏବଂ ମୋର ବ୍ୟାଗ୍ରେ ଥିବା ଆହୁରି ଜିନିଷ ଛାଡ଼ି ଦେଇଆସିଛି ତୁମେ ଯଦି ସେହି ସାଲଭଟା ଷ୍ଟେସନକୁ ଆସି ମୋତେ ଯଦି ସେହି ସଲାମରେ ମୋର ବ୍ୟାଗ୍ ଫେରାଇଦେବ ତାହେଲେ ମୁଁ ତୁମକୁ ଧନ୍ୟବାଦ ଜଣାଇବି ସେଥିପାଇଁ ମୁଁ ତୁମକୁ ବାରମ୍ବାର ଫୋନ କରୁଛି